ଦିନେ ମୁଁ ଆଉ ମୋର ପାଞ୍ଚଜଣ ସାଙ୍ଗ ମିଶି ଗୋଟିଏ ହୋଟଲକୁ ଖାଇବାକୁ ଯିବୁ ବୋଲି କଥା ହେଲୁ ମୁଁ ସାଙ୍ଗମାନେ ଆଉ ମୁଁ ମୁଁ ମିଶି କେଉଁ ହୋଟେଲକୁ ଯିବା ବୋଲି ବହୁତ ସମୟ ଧରି ଭାବିଲୁ ଆମେ ଏ ଏମିତି ଏକ ହୋଟେଲକୁ ଯିବାକୁ ଯିବାକୁ ଚାହୁଁ ଥିଲୁ ଯିବାକୁ ଚାହୁଁଥିଲୁ କି ଆମେ ସେଇଠି ବସିକି ରାତି ଏଗାରଟା ଯାଏଁ କଥା ହେବୁ ହେଲ ହେବୁ ଏମିତି ଭାବୁ ଭାବୁ ଗୋଟେ ସାଙ୍ଗ କହିଲା ଚାଲ ଷ୍ଟେସନ୍ ଦାସ୍ ଷ୍ଟେସନ ଦାସ୍ ଷ୍ଟେସନ ଦାସ୍ ହୋଟଲକୁ ଯିବା ମୁଁ କହିଲି ଯିବା ହେଲେ ଆଘ ଆଘ ସେ ହୋଟଲକୁ ଫୋନ୍ କରି କରି ପଚାରିକି ବୁଝି ବୁ ବୁଝ ବୁଝି ସେହି ହୋଟେଲର ଫୋନ୍ ନମ୍ବର ସାଙ୍ଗଟି ସାଙ୍ଗଟି ଆତି ଆଡ଼ିଲା ଆାଡ଼ିଲା ଆମେ ସବୁ ସବୁ ମିଶିକି ମିଶିକି ବ ବସିକି ହୋଟେଲକୁ ଫୋନ୍ କଲୁ କଲୁ ହ୍ୟାଲୋ ହ୍ୟାଲୋ ସାର୍ ଆପଣଙ୍କ ହୋଟଲରେ କିଏ କେତେ ଠାରୁ କେତେ କେତେଟା ଯାଏଁ ଖୋଲା ରହୁଛି ରହୁଛି ଟେବୁଲ କିଛି ଟେବୁଲ କିଛି ବ ବୁ ବୁକ୍ ହେଲେ ହେଲେ ନିତ ସେଠାରେ ଗାଡ଼ି ରଖିବାକୁ ଜାଗା ଅଛି କି